ହଁ ଆପଣ ଟେଲର୍ କହୁଥିଲେ କି ଆଉ ମୋର ବହୁତ କିଛି ସାମାନ୍ ଦେବାର ଅଛି କଟିଙ୍ଗ ହେବ ତ ହଁ ହଁ ମୁଁ ଏଠିରୁ କହୁଛି ମୁଁ ତ ବହୁତ ଦୂରରୁ କହୁ କହୁଥିଲି ଆପଣ ଲେଖନ୍ତୁ ମୁଁ କେଉଁ କେଉଁ ଡ୍ରେସ ଦେବି ଆଉ କେମିତି କଟିଙ୍ଗ୍ ହେବ କେତେ ବୟସର ସେଇଟା ସବୁ ଲିଷ୍ଟ୍ କରି ଦିଅନ୍ତୁ ହାଁ ଫାଷ୍ଟ୍ ଗୋଟେ ବନାରସୀ ଶାଢ଼ୀର ବ୍ଲାଉଜ୍ ସିଲାଇ ହେବ ଆଉ ଗୋଟେ ବନାରସୀ ଶାଢ଼ୀର ସେଇଟା ଲେହେଙ୍ଗା ହେବ ସେ ବ୍ଲାଉଜ୍ଟା ହେଲା ବତିଶ ସାଇଜ୍ ଲେହେଙ୍ଗା ଶାଢ଼ୀର ଆଉ ଲେହେଙ୍ଗାର ହେଲା ସେଇଟା ମଧ୍ୟ ବତିଶ ସାଇଜ୍ ଆଉ ଲେହେଙ୍ଗାଟା ହେବ ଚାରି ଫୁଟ୍ ଲମ୍ବା ଆଉ ଅଣ୍ଟା ହେବ ବତିଶି ଚଉତିରିଶି ଇଞ୍ଚ୍ ଆଉ ହାତ ହେବ ହାତ ହେବ ବାର ସାଇଜ୍ ଆଉ ଛାତି ହେବ ବତିଶି କହିଥିଲି ନା ଚଉ ତେତିଶି ତେତିଶ ଆସିବ ଛାତି ଏଇଟା ହେଲା ଲେହେଙ୍ଗାର ଆଉ ଆଉ ଶାଢ଼ୀର ବ୍ଲାଉଜ୍ର ସେଇଟା ସମାନ ବତିଶ କରିବ ଆଉ ହାତ ଆସିବ ବାର ଆଉ ଛାତି ଆସିବ ତେର ସେଇଟା ତ ଗଲା ଆଉ ଚୁଡ଼ିଦାର ଗୋଟେ ସେଇଟା କଟନ୍ର ଆସିବ ଚୁଡ଼ିଦାରଟା ମଧ୍ୟ ହାଇଟ୍ ଆସିବ ସାଢ଼େ ତିନି ଫୁଟ୍ ଛାତି ଆସିବ ବତିଶି ହାତ ଗଣ୍ଠି ତଳେ ଲମ୍ବା ଆସିବ ଆସିବନି କେତେ ଷୋହଳ ଇଞ୍ଚ ଆସିବ ଲମ୍ବା ଆଉ ଗୋଲ ଆସିବ ବାର ଆଉ ପ୍ୟାଣ୍ଟ୍ ଆସିବ ପାର୍ଟି ପ୍ୟାଣ୍ଟ୍ ଆଉ ଥରେ କହୁଛି ପ୍ୟାଣ୍ଟ୍ ଆସିବ ପାର୍ଟି ଥାର୍ଟି ପ୍ୟାଣ୍ଟ୍ ଗୋଡ଼ ଗୋଡ଼ ସାଇଜ୍ ଆସିବ ତେର ଅଣ୍ଟା ଆସିବ ବତିଶି ଆଉ ପିଠି ପିଠିରେ ଆସିବ ତୁମର ଇଏ ଡିଜାଇନ୍ଟା ଷ୍ଟାର୍ ଡିଜାଇନ୍ଟା ଆସିବ ଆଉ ଛାତିରେ କରିଦେବ ଦେବ ଆଉ ପ୍ୟାଣ୍ଟ ସାର୍ଟ ଅଛି ଗୋଟେ ସେଇଟା ଯେତେ ଶୀଘ୍ର ଦେଇ ପାରିବ ପନ୍ଦର ଦିନ ହେଲେ ମଧ୍ୟ ହେବ କି ହଁ ହଁ ହଁ ସପ୍ତାହଟେ ତ ଲାଗିବ ପନ୍ଦର ଦିନ ଭିତରେ ଦେଲେ ମଧ୍ୟ ହେବ କି ତା'ର ଦୁଇ ତିନିଦିନ ପରେ ଦେଲେ ମଧ୍ୟ ହେବ ଆଉ ପ୍ୟାଣ୍ଟ ସାର୍ଟ ଅଛି ମୋ ପୁଅର ସେଇଠା ଯିବ ବାର ବର୍ଷ ପୁଅର ସାର୍ଟ ଆସିବ ତୁମର ଅଠେଇଶ ଇଞ୍ଚ୍ ଲମ୍ବା ଓସାର ଆସିବ ଚିିବିଶ ଇଞ୍ଚ୍ ଆଉ ହାତ ଆସିବ ନଅ ଇଞ୍ଚ୍ ଆଉ ପ୍ୟାଣ୍ଟର ଅଣ୍ଟା ଆସିବ ଅଠ ଅଠର ନାଁ ନାଁ ଅଠେଇଶି ଆଉ ଲମ୍ବା ଆସିବ ଛୟାଳିଶ ଏଇଟା ହେଲା ପ୍ୟାଣ୍ଟ୍ ସାର୍ଟର ଆଉ ଘରର ସେଇଟା ଚାରିଟା ଶାଢୀର ଆଉ ସାଇଡ଼୍ର ଯେ କୁଞ୍ଚଟା ମାରିବ ସେଇଟା ଛୋଟ ଛୋଟ ମାରିବ ଦେଖିବାକୁ ଯେମିତି ସୁନ୍ଦର ଆସିବ ଲେଖିଛନ୍ତି ନା ଆପଣ ହଁ ଲେଖୁଥାଉ ନହେଲେ ମନେ ଥିବନି ଘରଟା ତ ଦୂର ତ ଶାଘ୍ର ଆସ ବୋଲେ କହିଲେ ମୁଁ ଆସି ପାରିବିନି ଲେଖି ଥାଅ ଆଉ ଇଏ ପରଦା ଘର ପରଦା କରିବ ସେଇଟା ଚାରିଟା ଚାରିଟା କେତେ ପାଞ୍ଚ ସାଢ଼େ ପାଞ୍ଚ ଫୁଟ ସେଇଟା ମୁଁ ଦେଇଦେବି କୁଞ୍ଚଟା ମଧ୍ୟ ବଢ଼ିଆ ଦେବ ଆଉ ଓସାରର ଲମ୍ବା କେତେ କହିଲି ସାଢ଼େ ପାଞ୍ଚ ଓସାରଟା ଦେବ ତିନ ତିନି ଫୁଟ ହଁ ସେଇଟା କରିବ ଆଉ ଆଉ ଅଲଗା ଶାଢ଼ୀ ମଧ୍ୟ ଶାଢ଼ୀ ପଠାଇଦେବି ଆଉ ଭଲ ଭଲ ଜିନିଷ ଯାହା ମନ ଇଚ୍ଛା ଆସିବ ତା'ପରେ ଯାଇ ତୁମର ନାଇଟ୍ରେ ଏ ସବୁ କରି ପାରିବ ତ ହଁ ସେଇଟା ସବୁ କରିବ ଆଉ